ବିବାହ ଭଳି ବଡ଼ କାର୍ଯ୍ୟକ୍ରମରେ ଅଧିକ ପାଣି ପରିମାଣର ପାଣି ଆଣିବା ପାଇଁ ହେଲେ ଆମକୁ ବିଭିନ୍ନ ପ୍ରକାରର ବ୍ୟବସ୍ତା କରିବାକୁ ପଡ଼ିଥାଏ ଯେପରିକି କୂଅ ନଳକୂଅ ଏବଂ ଆମର ମଟର ପମ୍ପ ମଧ୍ୟ ରହିଛି ଯାହାଦ୍ୱାରା ଆମେ କୂଅରେ ପକେଇ କିମ୍ବା ନଳକୂପରେ ଫିଟିଂ କରିକି ଆମେ ସେ ପାଣି ଆଣିକି ଭୋଜି ଭାତରେ ବ୍ୟବହାର କରିପାରିବା ତା ସହିତ ବେଶିକାଲି ଆମେ ଦାଣ୍ଡକୁଳ ଯେଉଁଟା ସରକାରଙ୍କ ଦ୍ୱାରା ଆମର ପଡ଼ିଛି ତାକୁ ମଧ୍ୟ ଯାପି ଆମେ ଭୋଜି ଭାତ ପାଇଁ ବ୍ୟବସ୍ତା କରିପାରିବା ଆଉ ବାସନ ଫାସନ ମାଜିବା ପାଇଁ ଭୋଜି ଭାତରେ ବଡ଼ ବଡ଼ ଟବ ଯେଉଁ ରୋଷେଇ ହୋଇଥାଏ ତାକୁ ଧୋଇବା ପାଇଁ ହେଲେ ଆମକୁ ପୋଖରୀ କିମ୍ବା ନଳ ନଦୀରେ ଆମେ ନେଇକି ସେଗୁଡ଼ାକୁ ସବୁ ସଫା କରିକି ଆଣିଥାଉ କାରଣ ରୋଷେଇ କରିବା ପାଇଁ ନଦୀ ଆଉ ପୋଖରୀ ପାଣି ଉପଯୁକ୍ତ ହୋଇନଥାଏ ସେଥିପାଇଁ ଆମକୁ ଭଲ ପାଣି ଆଉ ଶୁଦ୍ଧ ପରିଷ୍କାର ପାଣିରେ ରୋଷେଇ କରିବାକୁ ପଡ଼ିଥାଏ ତେଣୁ ଆମେ ନଳକୂପ କୂପ ଆଉ ଆମର ଦାଣ୍ଡାକଳ ଏଇ ଗୁଡ଼ା ସବୁ ଭୋଜି ଭାତ ପାଇଁ ଆଉ ଆମର ମଟର ପମ୍ପ ଏଇଗୁଡ଼ା ବ୍ୟବହାର କରି ଆମେ ପାଣିର ସୁବିଧା କରିଥାଉ